ପଶୁ ପାଳନରେ ଆମେ ବିଭିନ୍ନ ପ୍ରକାର ପଶୁ ରଖିଥାଉ ସାଧାରଣତଃ ଗାଈଗୋରୁ ଛେଳି ମେଣ୍ଢା କୁକୁଡ଼ା ବତକ ଏହି ଯେଉଁ ପଶୁପାଳନ ଆମେ କରନ୍ତି ଘରେ ସେ ପଶୁମାନଙ୍କୁ ମଧ୍ୟ ମଣିଷ ଭଳି ବିଭିନ୍ନ ପ୍ରକାର ରୋଗ ହେବାର ମଧ୍ୟ ସମ୍ଭାବନା ଥାଏ ଆଉ ସେହି ଯେଉଁ ରୋଗ ଗୁଡ଼ାକ ବିଭିନ୍ନ ଋତୁ ଅନୁଯାୟୀ ମଧ୍ୟ ହୋଇଥାଏ ମନେକର ଶୀତଦିନେ ଯେଉଁ ପଶୁଙ୍କୁ ଯେଉଁ ରୋଗ ହୁଏ ଖରାଦିନେ ଅନ୍ୟ ପ୍ରକାର ରୋଗ ହୁଏ ଧରାଯାଉ ଶୀତଦିନେ ଗାଈ ଗୋରୁଙ୍କୁ ଚୁଆ ଫାଟୁଆ ଗୋଟିଏ ରୋଗ ଅଛି ତାଙ୍କ ଗୋ ଗୋଡ଼ରେ ଘା ହୋଇଯିବ ସେମାନେ ଚାଲି ପାରିବେନି ରକ୍ତ ମଧ୍ୟ ବାହାରେ ସେଇଟା ଚୁଆ ଫାଟୁଆ ରୋଗ ସେ ଫାଟୁଆ ରୋଗକୁ ଯଦି ଆମେ ଭଲ ନ କରିବା ତେଣୁ ସେ ଗାଈ ଗୋରୁ କ'ଣ ହେବେ ଖାଇବେନି ନ ଖାଇଲେ କ'ଣ ହେବ ଗାଈ ଦୁର୍ବଳ ହୋଇଯିବ ଆଉ ସେ କ୍ଷୀର ମଧ୍ୟ ଦେବ ନାହିଁ ତେଣୁ କରି ଆମେ ଶୀତଦିନେ ଯେଉଁ ଚୁଆ ଫାଟୁଆ ରୋଗ ହୁଏ ସେଗୁଡ଼ିକୁ ଭଲ କରିବା ପାଇଁ ଆମେ ସାଧାରଣତଃ ଗାଁରେ ଯେଉଁ ପଶୁ ଡାକ୍ତର ଥାଏ ସେମାନଙ୍କୁ ଡାକି କିମ୍ବା ଯେଉଁମାନେ ଗାଁରେ ସବୁ ପଶୁ ଡ଼ାକ୍ତର ଥାଆନ୍ତି କିମ୍ବା ଗାଁରେ ଯିଏ ପ୍ରାକ୍ଟିସ୍ କରୁଥିବ ତାକୁ ମଧ୍ୟ ଆମେ ଡାକୁ ସିଏ କ'ଣ କରିବ ସେ ଗାଈକୁ ବାନ୍ଧିକି ପକେଇକି ସେ ଚୁଆ ଫାଟିଆକୁ ଭଲ ଭାବରେ ଗରମ ପାଣିରେ ଧୋଇବ ଡେଟଲ୍ ପକେଇକି ଆଉ ଡେଟଲ୍ ପକେଇକି ଧୋଇ ସାରିଲା ପରେ ସେଥିରେ ଗୋଟିଏ ପାଉଡ଼ର ମଧ୍ୟ ଦେବ ହେଲେ ସେ ଚୁଆ ଫାଟିଆ ରୋଗ ଆସ୍ତେ ଆସ୍ତେ କମିଯାଏ ଆଉ ଯେତେବେଳେ ଶୀତ ଯେତେ କମିଯିବ ସେ ରୋଗଟି ଅଟୋମେଟିକ୍ ବନ୍ଦ ହୋଇଯିବ ଖରାଦିନେ ସେହିଭଳିଆ ବିଭିନ୍ନ ପ୍ରକାର ରୋଗ ହୁଏ କୁକୁଡ଼ା କୁକୁଡ଼ା ପାଳନ ଯେଉଁମାନେ କରନ୍ତି କୁକୁଡ଼ା ସାଧାରଣତଃ ଖାଇବନି ଝାଉଁଳିବ ହଁ କୁକୁଡ଼ା ଯେଉଁ ସେନ୍ସଲେସ୍ ହୋଇକି ପଡ଼ିଯାଏ ସେଇଠି କୁକୁଡ଼ାକୁ ସେଥିପାଇଁ ଭଲ ଖାଦ୍ୟ ଦିଆଯିବ ଆଉ ସେଇଠି ପାଣି ମଧ୍ୟ ତାକୁ ଦିଆଯିବା ଆବଶ୍ୟକ କୁକୁଡ଼ା ମଧ୍ୟ ପାଣି ପିଇବ ଯଦି କୁକୁଡ଼ା ପାଣି ନ ପିଇବ ଠିକ୍ ରେ ଖାଦ୍ୟ ନ କରିବ ତେବେ ସେମାନେ କ'ଣ କରିବେ ଝାଉଁଳି ପଡ଼ିବେ ଆଉ ଅଣ୍ଡା ମଧ୍ୟ ଦେବେ ନାହିଁ ଠିକ୍ ସମୟରେ ସେଥିପାଇଁ ମଧ୍ୟ ଆମେ ବିଭିନ୍ନ ପ୍ରକାର ତାର ସେବା କରିପାରିବା ଯଥା କୁକୁଡ଼ାକୁ ଠିକ୍ ଭଲ ପାଣି ଦେବା ପିଇବା ପାଇଁ ତାର ଅଣ୍ଡା କେମିତି ହେବ ତାକୁ ଟିକିଏ ଅନ୍ୟ ଖାଦ୍ୟ ଦିଆଯିବା ଦରକାର ଯଦି କୁକୁଡ଼ା ପାଳନ କରାଯାଇଛି ଆଉ ତା' ଛଡ଼ା ଆଉ ପଶୁପାଳନ କରିବାରେ ତାର ବିଭିନ୍ନ ପ୍ରକାର ଯେମିତି ସମସ୍ୟା ନ ହେବ ରୋଗ ନ ହେବ ଆଉ ସେଗୁଡ଼ାକ ସଫା ସୁତୁରା କରିବା ଆବଶ୍ୟକ